ଆମ ଦେଶ ହଉଛି କୃଷି ପ୍ରାଧାନ୍ୟ ଦେଶ ଆମ ଦେଶରେ ଯଦି ଚାଷ ନେହବା ତ ସମସ୍ତେ ବଞ୍ଚିପାରିବେ ନାହିଁ ସେଥିରଲାଗି ଆମ ଦେଶରେ ଚାଷ ହେଉଛି ମୁଖ୍ୟ ଜିନିଷ୍ ଆମର ଚାଷ ହେଇ କେମତି କିରି ଆଗକେ ବଢ଼ମା ଏବଂ ନୂଆ ନୂଆ ଟେକ୍ନୋଲୋଜି ବାହାରିବା ସେଥିର୍ଲାଗି ଆମେ ଆମର ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ କୃଷି ପରିଚାଳନା କେନ୍ଦ୍ରମାନଙ୍କୁ କରି ଏହାର ଶିକ୍ଷା ଦେବା ଜରୁରୀ ୟୁନିକ୍ ସେବନ ତ୍ୱରାନ୍ୱିତ ପରାମର୍ଶ ଦାତା ପାଣ୍ଠି ସମସ୍ତେ କିଛି କିଛି ଶିକ୍ଷା ଏବଂ ନୂଆ ନୂଆ ଟେକ୍ନୋଲୋଜି ବାହାର କରି ଆମେ କୃଷି କ୍ଷେତ୍ରରେ ଆଗକୁ ବଢ଼ିବା ଏବଂ ଆମ ଭାରତରେ କୃଷି କ୍ଷେତ୍ରର କିଛି ଅସୁବିଧା ହେବ ନାହିଁ ଏବଂ ଆମେ ଆରାମରେ ଜୀବନ ଯାପନ କରିବା ସେଥି ପର୍ଯ୍ୟନ୍ତ ସେଥିରଲାଗି ଆମକୁ କୃଷି ପ୍ରତି ଅନେକ ଧ୍ୟାନ ଦେବା ଆବଶ୍ୟକ ଏବଂ କୃଷି କେମିତି ସହଜରେ ହେବ ହେବା ସହିତ ସଫଲତାର ସହିତ କୃଷି ହବ ଏବଂ ନଷ୍ଟ ନ ହେବ ତାର ମଧ୍ୟ କିଛି ଖୁଜି ବାହାର କରେଇବା ସେଥିରଲାଗି ଆମେ କୃଷିକେ ଆମ ପଶ୍ଚିମ ଓଡ଼ିଶାରେ ପ୍ରାୟତଃ ସମସ୍ତେ ଚାଷରେ ଏକା ଜୀବନ ଯାପନ କରି ଚାଷ ନ କଲେ ଆମେ ସମସ୍ତେ ଭୋକରେ ମରିବୁ ତେଣୁ କରି ଆମ ଏହି ଉତ୍କଲ ବିଶ୍ୱବିଦ୍ୟାଳୟରେ କିଛି ଶିକ୍ଷା ଦେଲେ ଆମ କୃଷି ପାଇଁ ଆମେ କିଛି କିଛି ନୂଆ ନୂଆ ଟେକ୍ନୋଲୋଜିର ଉଦ୍ଭାବନ କଲେ କୃଷି ମାନଙ୍କୁ ସୁବିଧା ହେବ ଏବଂ ସେମାନେ ଯେମିତି ନୂଆ ଟେକ୍ନୋଲୋଜି ବହରାଯିବ ତାହାକୁ ଠିକ ସମୟରେ କୃଷିମାନଙ୍କୁ ପ୍ରଦାନ କରାଯିବ ଏବଂ ତାହାକୁ ଠିକ୍ ଉପଚାରିତ କରାଯିବ ସେଥିରଲାଗି ଆମେ ଚାହୁଁଛୁ ଯେ ଆମ ଭାରତ ସରକାର ଏବଂ ଓଡ଼ିଶା ସରକାରକୁ ସେମାନେ ଠିକ୍ ଭାବେ ଆମର୍ କୃଷିମାନଙ୍କୁ ସଚେତନ କରିବେ ଏବଂ କୃଷିମାନଙ୍କୁ ଭଲସେ କରି ଏଟାକ ଆମର ଶିକ୍ଷା ଦେବେ ଯେ ଭଲ ସେ ସବୁଆଡ଼େ ଚାଷ ହେବ ଏବଂ ସମସ୍ତଙ୍କୁ ଖାଇବା ପାଇଁ ଅସୁବିଧା ହେବ ନାହିଁ ଏବଂ ବଞ୍ଚିବା ପାଇଁ ମଧ୍ୟ ଅସୁବିଧା ହେବନାହିଁ ସେଥିପାଇଁ ପର୍ଯ୍ୟନ୍ତ ଆମେ ଆମେ ମଧ୍ୟ ଚେଷ୍ଟା କରିବୁ ଆମ ବାପା ମାଆ କୃଷି କାମ କରନ୍ତି ଆମେ ମଧ୍ୟ କୃଷି କାମ କରିବା ପାଇଁ ଇଚ୍ଛୁକ ଅଛୁ ଯଦି ଆମକୁ ମଧ୍ୟ ଏମିତି ଶିକ୍ଷା ଦେବା କୃଷି ଉପରେ ତ ଆମେ ମଧ୍ୟ ଭଲ ଚାଷ କୃଷି କରିପାରିବୁ ଏବଂ ଚାଷ କରି ନିଜର ରୋଜଗାର କରିପାରିବୁ ଏବଂ ନିଜର ପେଟ ପୋଷିପାରିବୁ ଏବଂ ନିଜ ଛୁଆମାନଙ୍କୁ ମଧ୍ୟ ଶିକ୍ଷା ଦେଇପାରିବୁ ଏବଂ ଆମେ ମଧ୍ୟ ଚାଷ କରିବୁ ଶିକ୍ଷା ଦେବୁ